ହଁ ଆମ ଘରେ ସବୁ ପ୍ରକାର ସବୁ ପ୍ରକାରର ପର୍ବପର୍ବାଣୀ ପାଳନ କରାଯାଏ ପିଠା କ୍ଷୀରି ଅନ୍ୟାନ୍ୟ ଖାଦ୍ୟ ସବୁ ତିଆରି ହେଇଥାଏ ଆଉ ସେଥିପାଇଁ ମୁଁ ବହୁତ ଖୁସି ହେଇଥାଏ ଏମିତି ସବୁବେଳେ ପର୍ବପର୍ବାଣୀ ପଡ଼ୁ ସମସ୍ତେ ପାଳନ କରନ୍ତୁ ଏତିକି ହିଁ ମୁଁ କହୁଛି